ହଁ ଆଇନ ବ୍ୟବସ୍ଥା ଅନେକ ପ୍ରକାର ପକ୍ଷପାତି କରୁଛି ଯେଉଁମାନେ ଟିକିଏ ଧନୀ ସେମାନଙ୍କର ସେମାନଙ୍କ କଥା ବୁଝୁଛି ସେମାନେ ଯଦି କିଛି ପେମେଣ୍ଟ୍ କରିବେ ତ ତାଙ୍କର କଥା ବୁଝୁଛି କିନ୍ତୁ ଯେଉଁମାନେ ଗରିବ ତାଙ୍କର ଯେତେ ଅସୁବିଧା ହୋଇଥିଲେ ବି ଥାଏ ଆଇନ ବୁଝୁନି ଅନେକ ପ୍ରକାର ପକ୍ଷପାତ କରୁଛି ଧନୀ ଲୋକଙ୍କର କଥା କେବଳ ବୁଝୁଛି ଆଉ ଗରିବ ଲୋକଙ୍କର କଥା ବୁଝୁନାହିଁ କାରଣ ଧନୀମାନଙ୍କ ପାଖରେ ଅଧିକ ପଇସା ଅଛି କିନ୍ତୁ ଗରିବମାନଙ୍କ ପାଖରେ ପଇସା ନାହିଁ ସେଥିପାଇଁ ଧନୀମାନଙ୍କର କଥା ଅଧିକ ବୁଝିଛି କିନ୍ତୁ ଗରିବମାନଙ୍କ କଥା ବୁଝୁନାହିଁ